ଆଜ୍ଞା ମ୍ୟାଡ଼ାମ୍ କୁହନ୍ତୁ ଆଜ୍ଞା ମ୍ୟାଡ଼ାମ୍ କୁହନ୍ତୁ ଆଜ୍ଞା ମ୍ୟାମ୍ ସେଥିରେ କିଛି ପ୍ରୋବ୍ଲେମ୍ ନାଇଁ ସବୁଦିନ ତ ସବୁକିଛି ଠିକଠାକ୍ ହିଁ ଚାଲିଛି ଆଜ୍ଞା ମ୍ୟାମ୍ ଆଜ୍ଞା ମ୍ୟାମ୍ ସବୁଦିନ ସବୁକିଛି କ୍ଲିନ୍ ହିଁ ରହୁଛି ଆଉ ଆଜ୍ଞା ମ୍ୟାମ୍ ଆଜ୍ଞା ମ୍ୟାମ୍ ଠିକ୍ ଅଛି ମ୍ୟାମ୍ ଆଜି କିଛି ଆସୁଛନ୍ତି କି ଲୋକ ଆଜ୍ଞା ମ୍ୟାମ୍ ମ୍ୟାମ୍ ଆଜି କିଛି ଲୋକ ଆସୁଛନ୍ତି କି ରେଷ୍ଟରୁରାଣ୍ଟ୍କୁ ହଁ ନାଇଁ ମୁଁ ସେହି କଥା ପଚାରୁଥିଲି ଆଜ୍ଞା ମ୍ୟାମ୍ ସବୁକିଛି ସପ୍ ମାନେ କ୍ଲିନ୍ ଅଛି କିଛି ପ୍ରୋବ୍ଲେମ୍ ହେବନି କଷ୍ଟମରମାନଙ୍କର